ମୁଁ ଥରେ ମୋ ମାମୁଁ ଘରକୁ ଯାଇଥିଲି ସେଠାରେ ମୁଁ ବଜାରକୁ ବୁଲିବାକୁ ଯାଇଥିଲି ସେଠାରେ କେତେ ଫ୍ୟାନ୍ ବିକା ହୋଇଥିଲା ମୁଁ ମୋର ଗୋଟିଏ ଫ୍ୟାନ୍ ନଥିଲା ତେଣୁ ମୁଁ ମୋ ମାମୁଁଙ୍କୁ କହିଲି ସେ ମୋ ପାଇଁ ଗୋଟିଏ ଫେନ୍ ଆଣିଦେଲେ ସେ ଦୋକାନୀ ଏକ ବର୍ଷ ପାଇଁ ଗ୍ୟାରେଣ୍ଟୀ ଦେଇଥିଲା ମୁଁ କିଛି ଦିନ ବ୍ୟବହାର କରିବା ପରେ ଖରାପ ହୋଇଗଲା ମୁଁ ପୁଣି ସେ ଦୋକାନୀକୁ ପାଖକୁ ଗଲି ଯେହେତୁ ସେ ଏକ ବର୍ଷ ଗ୍ୟାରେଣ୍ଟି ଦେଇଥିଲା ହେଲେ ସେ ନେବାକୁ ମନା କଲା ମତେ ଦୁଃଖ ଲାଗିଲା ଏକ ହେଉ ଏହା ହେଉଛି ମୋ ଜୀବନର ନଜରାଖି ଅନୁଭୂତି